ଭାଇ ଟିକେ କାର୍ର ରିପ୍ୟାରିଂ କରିବାର ଅଛି ଚକାଟା ପଙ୍କ୍ଚର୍ ହେଇଯାଇଛି ତ ଟିକେ ଆପଣଙ୍କୁ ଆସିବାକୁ ପଡ଼ିବ ଚକା ପଙ୍କ୍ଚର୍ ହେଇଯାଇଚି ବ୍ରେକ୍ଟା ଧରୁନି ବ୍ରେକ୍ଟା ବି ଧରୁନି ସେତିକି

ହଉ ଭଲ ଚକାଟେ ଅଣିଥିବେ ଆଉ ବ୍ରେକ୍ଟା ଧରୁନି ଏଇଟା କ'ଣ କରାଯିବ କେତେ ଟଙ୍କା ପଡ଼ିବ ସେଇଟା ଆଉ ଟିକେ ମିରର୍ଟା ଜଷ୍ଟ ଭାଙ୍ଗି ଯାଇଛି ତ ସେଇଟା ଭଲ ମିରର୍ଟା କେତେ ଟଙ୍କା ପଡ଼ିବ ଭଲ ମିରର୍ଟା କେତେ ଟଙ୍କା ପଡ଼ିବ ହଜାର ଟଙ୍କା ହ ହଉ ଠିକ୍ ନେବି ମୁଁ କେବେ ରହୁଛନ୍ତି ନେବି ମୁଁ ଗାଡ଼ିଟା କାଲି କରିଦେବା ଟାଇମ୍ ଲାଗିବ ହଉ ଠିକ୍ ଅଛି ଟୋଟାଲ୍ କେତେ ଟଙ୍କା ପଡ଼ିବ ହଁ ସେ ଦଶଟା ବେଳେ ହିଁ ଯିବି କେତେ ଟଙ୍କା ଟୋଟାଲ ପଡ଼ିବ ହଉ ଠିକ୍ ଅଛି ପଇସା ପରେ ଦେଲେ ଚଳିବ ଅଧା ଦେଇଥିବି ତା'ପରେ ଦୁଇ ହଜାର ଦେଇଥିବି ତା'ପରେ ଦେବି ଦୁଇ ଦିନ ଛାଡ଼ିକି ଦେବି ହଉ ଫୋନ୍ ପେ ଅଛି କି ତମର ହଉ ତା'ହେଲେ ଠିକ୍ ଅଛି ଫୋନ୍ ପେରେ ଦେଇଦେବି ଆଉ ହଉ ରଖୁଛି